ଆମର ଓଡ଼ିଆ ଭାଷା ହେଉଛି ମଣିଷ ର ମୁଖ୍ୟ ନିସୃତ ନିୟମ ବୋଧ ଏହା ସାହାଯ୍ୟରେ ସମାଜ ମଧ୍ୟରେ ବସବାସ କରୁଥିବା ମଣିଷ ତାର କାର୍ଯ୍ୟ ସମ୍ପାଦନ କରେ ମଣିଷ ତାର ଚିନ୍ତନ ଯୋଗୁଁ ଜୀବଜଗତ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ସେ ତା ମନରେ ଭାବନାକୁ ଭାଷା ମଧ୍ୟରେ ରୂପ ଦିଏ ଏବଂ ତା'ରି ସାହାଯ୍ୟ ରେ ବହୁ ବିବିଧ ଭାଷା ସମର୍ଥ ହୁଏ ପୃଥିବୀର ବହୁ ପ୍ରକାରର ଭାଷା ପ୍ରଚଳିତ ଭାରତବର୍ଷରେ ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଭାଷା କୁହନ୍ତି ଯେମିତିକି ଇଂରାଜୀ ଚୀନ ଫରାସୀ ଜାପାନୀ ଏବଂ ହିନ୍ଦୀ ଏଇଗୁଡ଼ା ହେଉଛି ମହତ୍ତ୍ଵ ପୂର୍ଣ୍ଣ ଭାଷା ଅଞ୍ଚଳ ଭେଦରେ ରହିଥିବା ଭାଷାର ରୂପକୁ ଆଞ୍ଚଳିକ ଭାବରେ କରାଯାଏ ଭାଷାର ଲିଖିତ ରୂପ ଏକ ପ୍ରକାରର ହୋଇଥିଲେ ମଧ୍ୟ ଅଲଗା ଅଲଗା ଅଞ୍ଚଳ ମଧ୍ୟରେ ଏହା ଭିନ୍ନଭିନ୍ନ ହୋଇଥାଏ ଆମ ଓଡ଼ିଶା ପ୍ରଦେଶର ଭାଷା ଓଡ଼ିଆ କିନ୍ତୁ ପଶ୍ଚିମାଞ୍ଚଳ ଉତ୍ତରାଞ୍ଚଳ ଦକ୍ଷିଣାଞ୍ଚଳ ଭେଦରେ ଭାଷା କଥିତ ଅଞ୍ଚଳିତ ଉପଭାଷା ମଧ୍ୟ ରହିଛି ଅଲଗା ଦେଶରେ ଆମ ଦେଶ ମଧ୍ୟରେ ଭିନ୍ନଭିନ୍ନ ପ୍ରତି ଅଞ୍ଚଳରେ ଅଲଗା ଅଲଗା ଭାଷା ପ୍ରଚଳିତ ହୁଏ